ଆଜିକାଲି ଟେକ୍ନିକାଲ୍ରେ ବାହାରୁଛି ବହୁତ ଯାହାକି ଘରେ ବସିକି ବ୍ୟାଙ୍କ୍ର କାମ କରିହୁୁଏ ଏବଂ ଲୋକମାନେ ବହୁତ ତା'ର ଲାଭ ପ୍ରଦାୟକ ଅଛି ଲୋକମାନଙ୍କର ଘରେ ବସିକି ଯେଉଁ ଫୋନ୍ ଫୋନ୍ପେ' ଗୁଗୁଲ୍ ପେ' ଏବଂ ଘରେ ବସିକି ଖାଇବା ପିଇବା ସବୁ ଅର୍ଡ଼ର୍ କରିଦିଏ ଲୋକମାନେ ସ୍ଵିଗି ଏବଂ ଗୁଗୁଲ୍ ମିଟ୍ରେେ ବି ଗୋଟଏ ଜାଗାରେ ମିଟିଂ କରିପାରେ ଟେକ୍ନିକାଲ୍ରେ ବହୁତ ବହୁତ ସାହାଯ୍ୟ ହୁଏ ଆଉ ତାହିଁରେ ବହୁତ ଲୋକ ଲାଭ ଉପଭୋଗ କରୁଛି ଲୋକମାନଙ୍କର ଡକୁୁମେଣ୍ଟ୍ ବି ମୋବାଇଲ୍ରେ ସେଭ୍ କରିକି ନେଇଯାଇପାରେ ଟେକ୍ନିକାଲି ଗୁଗୁଲ୍ରେ ବି ନେଇଯାଇପାରେ ନମ୍ବର୍ ବି ରହିଯାଏ କଷ୍ଟମର୍